ହ୍ୟାଲୋ ଏଇଟା ଟିକେଟ୍ ଯେଉଁ ବୁକିଙ୍ଗ୍ ହେଉଛି ତ ଅନ୍ଲାଇନ୍ରେ ଏ ଉତ୍ତରାଖଣ୍ଡ

ଡାଇରେକ୍ଟ୍ ନାହିଁ ତା'ହେଲେ ଉତ୍ତରପ୍ରଦେଶ ଉତ୍ତରପ୍ରଦେଶ ଯେକୌଣସି ଯାଗା ହେଲେ ବି ଚଳିବ ଟିକେଟ୍ ତାହେଲେ ନାହିଁ ଟିକେ ରହିଥାନ୍ତୁ ଆଜ୍ଞା କହୁଛି କହୁଛି ଆମ ଉତ୍ତରପ୍ରଦେଶ ନ ଯାଇକି ମୋ ଘର ଲୋକ ହିମାଳୟ ଯାଇପାରିବେ କି ଘର ବୋଲେ ହିମାଲୟ କେଦାରନାଥ

ଏ ମୁଁ ତ ସେଇଥିପାଇଁ କହିଲି ଯେ ଏଠିକି ଯିବା ପାଇଁ କା ଟିକେ ରହିଥାନ୍ତୁ ମୁଁ କହୁଛି ଆଜ୍ଞା ଡେରାଡ଼ୁନ୍ ଡେରାଡ଼ୁନ୍ କେତେ ଟଙ୍କା କ'ଣ ଟିକେଟ୍ ରହିବ

ହଁ ଏସିର ଫାର୍ଷ୍ଟ୍ କ୍ଳାସରେ ଯିବୁ ଆମେ ତିନି ଜଣ ଯିବୁ ତିନିଜଣ

ୱିଣ୍ଡୋ ସିଟ୍ ଆଡ଼କୁ ଉପର

ଆଜ୍ଞା ଆଜ୍ଞା ଜ୍ଞାନରଞ୍ଜନ ସ୍ୱାଇଁ ଆଜ୍ଞା ଜ୍ଞାନରଞ୍ଜନ ସ୍ୱାଇଁ ଟ୍ୱେଣ୍ଟି ଥ୍ରୀ ଆଉ ଆମେ ଦୁଇ ଜଣ ଯିବୁ ଆଉ ମୋ ଭାଇ ଆଦିତ୍ୟ ନାରାୟଣ ସ୍ୱାଇଁ ଆଉ ଜଣେ ହେଉଛନ୍ତି ଗୌରୀକାନ୍ତ ସ୍ୱାଇଁ

ଗୋଟେ ମୋର ଟ୍ୱେଣ୍ଟି ଥ୍ରୀ ଆଉ ଜଣଙ୍କର ଏଇଟିନ୍ ଆଉ ଜଣଙ୍କର ସିକ୍ସଟିନ୍

ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା

ଫେବୃୟାରୀ ତେର ଚଉଦ ହେଲେ ହେବ